ହଁ ହ୍ୟାଲୋ ହଁ କୁହ ହଁ ଚାହା ତ ଅଛି ମା' ଯେ ଗୁରସ୍ତା ନା ଥିଲା ତ ଗୁରସ୍ତା ଖତମ ହେଇ ଯାଇଛେ ଲାଲି ଚାହା ଅଛି ଖାଲି ଚଲିବ କି ନାଇଁ ମା' ବିସ୍କୁଟ୍ଫିସ୍କୁଟ୍ ତ ରଖୁଥିଲି ତ ଗରାଖ୍ ବେଶୀ ହୋଉ ନା ନା ଖୁବ କମ୍ ଲୋକ ଆସନ୍ ତ ପିଅନ୍ତୁ ବିସ୍କୁଟ୍ଫିସ୍କୁଟ୍ କିଛି ରଖିବା ବି ନାଇଁ ମା' କେକ୍ କେକ୍ ଫେକ୍ ବି ରଖୁନ୍ କ'ଣ ମା' ବଢ଼ି ଯେ ଏବେ ତ ହୋଟେଲ୍ଫୋଟେଲ୍ ସବୁ ଦୋକାନ ଖୋଲି ଯାଇଛେ ତ ମୋର ଦୋକାନ୍କେ ବେଶୀ ଲୋକ ବି ଆଇବା ନାଇଁ ନା ଏମିତି ତ ଖାଲି ଲାଲି ଚାହା ଏବେ ଗୁରସ୍ ଚାହା ବି ବିକୁଥି ଯେ ଏବେ ଏବେ ଜଷ୍ଟ ଗୁରସ୍ ଖତମ୍ ହେଇଯାଇଛି ନା ଲାଲି ଚାହା ଖାଲି ଅଛି ଆଉ ଗ୍ରୀନ୍ ଟି ଫ୍ରୀନ୍ ଟି ଆମ ଆଡ଼େ ତ ନାଇଁ ନା ମା' ଗାଁ ଗହଲିରେ କାଣ ମିଲିବ ମା' ଖାଲି ଲାଲି ଚାହା ତ ପିଉଛନ୍ ଲାଲି ଚାହାରୁ ଗୁରସ୍ ଚାହା ନା ମା' ଆର କିଛି ନାଇଁ ନାଇଁ ତ ଇଆଡ଼େ ଗାଁ ଗହଲି ଲୋକ ତ ବୁଲୁଛନ୍ ଆନିବା ମା' ବୋଲେ ଆନିବା ଟିକେ ଚଲୁ ଭଲ୍ସେ ଦୋକାନ ସବୁ ଆନିବା ଦୋକାନ ବି ତ ଭଲ ବି ନାଇଁ ବିନି ତ କେହି ଗ୍ରା ଗ୍ରାହକ ବି ନାଇଁ ନା ଏମିତି ବ ଲାଲି ଚା' ହେବ ନାଇଁ କି ଓ ଆଜି ପିଇଥାଅ ମା' ମୁଁ କାଲି କ ଆନିଦେବି ବିସ୍କୁଟ୍ ଫିଷ୍କିଟ୍ ତ କେକ୍ ବି ଆନିବି ବୋଲୁଛେ ଯେ ଏଖା ଯେ ପଇସାପତର ବି ନେଇ ନ ମା' ହେସି କରି ତ ଏ ଟୁକେଲ୍ ଗୁଟେ ବି ପାଠ ପଢ଼ୁଛେ ଯେ ତାର ରିଆଡ଼ମିଶନ୍ ଅଛି ତାର ବି ତ ପଇସା ଖର୍ଚ୍ଚ ହେଇଯିବା ମୁଇଁ ତ ଭାବୁଥିଲି ଦୁକାନ ବନ୍ଦ କରିଦେବି ବୋଲି ଦୁକାନ ଅଛି ବୋଲି ବି ମୋର ପତ୍ନୀ ବି କହିଲା ଦୁକାନ ଅଛି ବୋଲି ଚଲୁଛି ଏ ତୁ ଠିକ କହୁଛୁ ବୋଲୁଥିଲି ହେଲେ ମା' କେନ୍ ଚଲିବ ଟୁକେଲ୍ ପାଠ ବି ପଢ଼ୁଛି ମା' ତୁମେ କେତେ ପଢ଼ୁଛ ଯେ ଝିଅ ଭଲ୍ସେ ପଢ଼ ମା' ଦେଖୁଛ ତ ଆଜିକାଲି ଯିଏ ଆସବା ସବୁ ଖାଲି ଫୁନ୍ନେ ଦେଖୁଛନ୍ ନେ ତୁମେ ଭଲ୍ସେ ଟିକେ ପଢ଼ ଭଲ୍ସେ ପଢ଼ିଲେ ବାପା ମାଆ ବି ଟିକେ ଖୁସି ହେବେ

ଦୁକାନ ହଁ ହଁ ହଁ ଓ କେ ମା' ତୁମେ କହିଲ ବୋଲେ ରଖିମି ଜରୁର ରଖିମି ମୁଁ ହଁ ଠିକ ସବୁ ଆନିବି ମା' ସବୁ ପଇସା ହଉ ଖାଲି ଦୁକାନ ଟିକେ ଚାଲିଯାଉ ମୁଁ ତାର ଦୁକାନ ବଦଲେଇ ଦେବି ବୋଲୁଛି ଟିକେ ନୂଆକରି କରିବି ଯେନ୍ତା ଭଲ ହଁ ମା ହଁ ଲାଲି ଚାହା ପଠେଇ ଦେଉଛି ମା' ଆଁ ହଁ ହଁ